ଅତିଥି ଆମ ଘରେ ଅତିଥି ଆସିଛନ୍ତି ଆଉ ଅତିଥିମାନଙ୍କୁ ରୋଷେଇ କରିବା ପାଇଁ ରୋଷେଇ କରିଦେବା ପାଇଁ ମୁଁ ଚିକେନ୍ ଆଣିଛି କାହିଁକିନା ଆମ ଘରେ ସମସ୍ତେ ଚିକେନ୍ ବହୁତ ଭଲ ପାଆନ୍ତି ଆଉ ଚିକେନ୍ ରୋଷେଇ କରିବା ପାଇଁ ମତେ ବହୁତ ଭଲ ଲାଗେ ଆଉ ଅତିଥି ମାନଙ୍କୁ ମଧ୍ୟ ଆମେ ପ୍ରାୟ ଚିକେନ୍ ଚିକେନ୍ ରୋଷେଇ କରିକି ଦେଇଥାଉ ଆଉ ଚିକେନ୍ ରୋଷେଇ କରିବା ପାଇଁ ପ୍ରସେସ୍ ଗୁଡ଼ାକ ହେଲା ପ୍ରଥମେ ଗୋଟେ କଢ଼େଇ ନେଲୁ ତା'ପରେ ତେଲ ତେଲ ଆଡ଼୍ କଲୁ ତା'ପରେ ଅଳେଇଚ ଲବଙ୍ଗ ଆଉ ତେଜପତ୍ର ଆଉ ଜିରା ଆଉ ଡାଲଚିନି ପକେଇକି ତାକୁ ଛୁଙ୍କ ମାରିକି ତା'ପରେ ଗ୍ରାଇଣ୍ଡର୍ କରିଥିବା ପିଆଜ ପକେଇଲୁ କଷିଲୁ କଷି କଷିକି ଅଧଘଣ୍ଟା ଗଲା ପରେ ତା ଥେରେ ଆଡ଼୍ କଲୁ ଚିକେନ୍ ମସଲା ଗରମ ମସଲା ଜିରା ପାଉଡ଼ର ଧନିଆ ପାଉଡ଼ର୍ ଦେଇକି ତାକୁ କଷିକି ତା'ପରେ ଟମାଟୋ ଗ୍ରାଇଣ୍ଡର୍ କରାହେଇଥିବା ଟମାଟୋ ଟମାଟକୁ ଆଡ଼୍ କରାହଲା ଟମାଟୋ ଆଡ଼୍ କରା ହେଲା ପରେ କସିକି ତାକୁ ଲୁଣ ସ୍ୱାଦ ଅନୁସାରେ ଲୁଣ ପକେଇଲୁ ତା'ପରେ ତାକୁ କସିକି ତାକୁ ଘୋଡ଼େଇକି ଅଧଘଣ୍ଟା ଗଲା ପରେ ଚିକେନ୍ ପକେଇଲୁ ଚିକେନ୍ ପକେଇ ସାରିଲା ପରେ ଚିକେନ୍ ପକେଇଲା ପରେ ତାକୁ ଭଲସେ କସିକି ଅଧଘଣ୍ଟା ଛାଡ଼ିକି ଚିକେନ୍ରୁ ଜୁସ୍ ବାହାରିଲା ଜୁସ୍ ବାହାରିଲା ପରେ ତାକୁ ଦେଖିକି ତାଥିରେ ଗରମ ପାଣି ଆଡ଼୍ କଲୁ ତା'ପରେ ଚିକେନ୍ ହେଲା ପରେ ଆମେ ଅତିଥିମାନଙ୍କୁ ସର୍ଭ କଲୁ